ହଁ ଆପଣ ବାହାରଲେନ କେଁ ଇଏ ଆମ ରାଇରଙ୍ଗପୁରରେ ପେଟ୍ରୋଲ୍ ପମ୍ପରେ ତ ଆମର୍ ପେଟ୍ରୋଲ୍ ଡାଲିବି ନା ହଁ ତ କେତବେଲେ ୟାଡ଼ୁ ଆପଣ ବାହାର୍ବେ ଜଲ୍ଦି କରି ବାହାରିବେ ବେଶୀ ଖରା ହେଉଛି ଯେ କିଏ କିଏ ଆସୁଛନ୍ ଆପଣ ହେନ୍ତା କି ହଁ ମୁଇଁ ମୋରୋ ଭାଇଟେ ଆଉ ଯାଉଛନ୍

ମୁଇଁ ବାହାରିଲିନ ଏଇଟା ଆଉ ଆପଣ ଛୁଆମାନଙ୍କର ଲାଗି ଛତା ଛୁତି ଆଣିଥିବେ ଚଷମା ବି ଧରିଥିବେ ପାଣି ବୋତଲ୍ ବି ଧରିଥିବେ ବେଶୀ ଖରା ହେଉଛି ତ କେନ୍ତା ଖରା ହେଲାନ ଦେଖୁଚ ତ ଶୁଣୁଛନ୍ତି ତ ଆପଣ ତ ଜଲ୍ଦି କରି ଟିକେ ଆସିବେ ପେଟ୍ରୋଲ୍ ହଁ ତ ମୋହିତ ସମଲ ସମଲେଇ ମନ୍ଦିର କେତେ କିଲୋମିଟର ହବା ତୁମର ଗାଁରୁ ବଲେ ଜଲ୍ଦି ବାହାର୍ ପଡ଼ବା ହଁ ଜଲ୍ଦି ଆସିଲେ କାଣା ହେବା କି ଆମେ ଜଲ୍ଦି ପୂଜା କରିକରି ପଲାଇ ଆସମା ସେ ପୂଜାରୀ ବି ତ ଲେଟ୍ କର୍ବା ବାହା ତ ମୁଇଁ ନ ପେଟ୍ରୋଲ୍ ମୁଇଁ ପକାଇ ନେଉଚେଁ ମୁଇଁ ତ ପଲାଇ ଆସିଲିନ୍ ଆସିଲି ତ

ଟିକେ ଜଲ୍ଦି ଆନବେ ହଁ ବେଶୀ ଖରା ହେଇଯାଉଛି କିନି ହେତିର୍ ଲାଗି ଖରା ମାସଟା ବି ତ ପୂଜାରୀ ବି ପୂଜାରୀ କି ଫୋନ୍ କରିଥିଲ କେଁ କାଣା କହିଲେ କି ହଁ ସେଥିର୍ ଲାଗି ଆମେ ଯିମା ହେଲା ଭଲ୍ସେ ଭଲ୍ସେ ଭଲ୍ସେ ଭଲ୍ସେ କଥା ଲାଗିଯିବ ତ ତାଙ୍କର ସାଙ୍ଗେ ହଁ ଠିକ୍ ଅଛି ସେ ମୁଇଁ ରଖୁଛି ଯାଉଚେଁ ମୁଇଁ